ମୁଁ ଗୋଟିଏ ସ୍ଵୟଂସହାୟକ ଗୋଷ୍ଠୀ ଗଢ଼ିଛି ଦଶଜଣ ଲୋକଙ୍କୁ ନେଇକରି ସ୍ତ୍ରୀଲୋକମାନଙ୍କୁ ନେଇକି ଗୋଷ୍ଠୀ ଗଢ଼ିଛୁ ଏହି ଗୋଷ୍ଠୀ ଆମେ ଅଠର ବର୍ଷ ହେଲା ଆମେ ଆରମ୍ଭ କଲୁଣି ଏଥିରେ ଆମେ କତା କାମ ଆଉ ଧାନ କାମ ଆଉ ବଡ଼ି ପାମ୍ପଡ଼ ଇତ୍ୟାଦି ତିଆରିକରୁ ଦଶଜଣଯାକ ବସି ଆମେ ଗୋଟିଏ ଗୋଷ୍ଠୀ ଭିତରେ ଆଲୋଚନା କରୁ ଏହାକୁ କେମିତି ଆଗକୁ ନେବା ପାଇଁ ଆମେ ଆଲୋଚନା କରୁ ତା' ଭିତରେ ଗୋଷ୍ଠୀର କେମିତି ଉନ୍ନତି ହେବ ଗାଁର ସହଯୋଗ ଯୋଗାଯୋଗ କରୁ ବ୍ୟାଙ୍କ୍ରୁ ଋଣ ଆଣି ଆମେ ଗୋଷ୍ଠୀରେ ଲଗାଇ ତାକୁ କେମିତି ଦୁଇ ପଇସା ରୋଜଗାର କରିବୁ ଦଶଜଣଯାକ ସେଥିରେ ଉପକୃତ ହେବୁ ଆମେ ପାଞ୍ଚଲକ୍ଷ ଟଙ୍କା ଆଣିଥିଲୁ ବ୍ୟାଙ୍କ୍ରୁ ତା'ପରେ ଏବେ ବି ଦଶଲକ୍ଷ ଟଙ୍କା ଆଣିବୁ ବୋଲି ବ୍ୟାଙ୍କ୍ରେ କଥାବାର୍ତ୍ତା କରିଛୁ ଗୋଷ୍ଠୀରେ ରହି ଆମର ବହୁତ ଉପକାର ହେଉଛି ଆମେ ସ୍ତ୍ରୀଲୋକମାନେ କିଛି ପଇସା ରୋଜଗାର କରିପାରୁଛୁ